ହ୍ୟାଲୋ ହଁ ଦିଲ୍ଲୀ ର କେମିତି କ'ଣ ବୁଲିବ ଦିଲ୍ଲୀ ଆସିଛି ତ ଟିକେ କୁହ କପଡ଼ା ଡ୍ରେସ୍ ଦୋକାନ୍ କେଉଁଠି ଅଛି କ'ଣ ସପିଂ ମଲ୍ ହଁ

କପଡ଼ା ଦୋକାନ୍ କେଉଁଠି ଅଛି ମୁଁ ଟିକେ

ଆଉ ଭଲ ଜାଗା ଯାକ କେଉଁଠି

ଦିଲ୍ଲୀର ବହୁତ ଭଲ ଜାଗା କେଉଁଠି ସେମିତି କି ଆମକୁ ରେ ଗଲେ ଭଲ ଭଲ ଲାଗିପାରେ

ସେ ଦିଲ୍ଲୀର ଏମିତି ଭଲ ତାଜମହଲ୍ ଯାଇପାରେ ହଁ କେମିତି କେମିତି ଯିବା ଆପଣ କେମିତି ଯାଇପାରିବୁ ସେଠିକି କେତେ

ଦିଲ୍ଲୀର ଏମିତି କେମିତି ବୋଲେ ହଁ ଖାଇବା ଯାକ କେମିତି ଭଲ ଥିବ ନା କେମିତି ଭଲ ଭଲ ଖାଦ୍ୟ କେଉଁଟା ଭଲ ଫେମସ୍ ଦିଲ୍ଲୀରେ ଭଲ ଥିବ ରୁଟି ରୁଟି ଭଲ ଥିବ କି ହଁ ଦିଲ୍ଲୀର ରେଷ୍ଟୁରାଣ୍ଟ୍ ଭଲ ରେଷ୍ଟୁରାଣ୍ଟ୍ ହଉ ଠିକ୍ ଅଛି ଆପଣ ଦେଇଥିବା ଅନୁଭୂତି ଭଲ ଲାଗିଲା ହଉ ରଖୁଛି